ମୁଁ ବଗିଚା କରିବା ଦ୍ବାରା ଆମ ଘର ଚାରି ପାଖ ଗଛ ଲଗାଇଲେ ଆମର ଭଲ ଜାଗା ବି ସୁନ୍ଦର ଦେଖା ଦେଖା ଦେଇଥାଏ ଏବଂ ଭଲ ଅମ୍ଳଜାନ ବି ମିଳିଥାଏ ଆଉ ଆମର ବଗିଚା କରିବା ଦ୍ବାରା ବାହାରେ ମାନେ ବହୁତ ଗୁଡ଼ାଏ ପନିପରିବା ରେଟ ହୋଇଥାଏ ତେଣୁ ନିଜ ବାଡ଼ିରେ ନିଜ ବଗିଚାରେ ଆମେ ଚାଷ କରିକି ଫ୍ରେଶ ପନିପରିବା ଖାଇବା ଆଉ ଆମେ ଭଲ ଭାବରେ ରହିବା ଆମ ସ୍ବାସ୍ଥ୍ୟ ବି ଭଲ ରହିବ ତେଣୁ ପ୍ରତ୍ୟକ ଦିନ ବଗିଚାରୁ ଆମେ ଫ୍ରେଶ ପନିପରିବା ଆଣିକି ଆମେ ଖାଇବା ଏବଂ ନିଜ ପରିବାରକୁ ସୁରକ୍ଷିତ ଭାବରେ ରଖିବା ଆମର ଦାୟିତ୍ବ ଏବଂ କର୍ତ୍ତବ୍ୟ ତେଣୁ ପ୍ରତ୍ୟକ ଦିନ ଆମେ ବଗିଚାରେ ପନିପରିବା ଲଗେଇକି ନିଜେ ଆଣିକି ଖାଇବା ଏବଂ ନିଜ ବଗିଚାରୁ ତୋଳିକି ଆଣିକି ଆମେ ଖାଇବା ଏବଂ ଆମେ ଆମ ଘର ଚାରି ପାଖ ଯେଉଁ ଗଛ ଲାଗିଥିବ ସେଇଠାରୁ ଭଲ ଥଣ୍ଡା ବି ମିଳିବ ଏବଂ ସୁନ୍ଦର ବି ଲାଗିବ ପରିବେଶ